ମୁଁ ଗୋଟିଏ ଜାଗାକୁ ଯାଇଥିଲି ବୁଲିବା ପାଇଁ ସେ ଜାଗାଟା ଆମର ବହୁତ ଭଲ ଜାଗା ଥିଲା ବୁଲିବା ପାଇଁ ପ୍ଲେସ୍ଟା ଆଉ ସେ ଜାଗାରେ ମୁଁ ଚିତ୍ର କଲାବେଳେ ଭଲ ଝରଣାଟା ଆଉ ସେଠି ପଶୁପକ୍ଷୀ ଯିବାଆସିବା କରିବାର ଦେଖିଥିଲି ଆଉ ସେଇଟା ମତେ ବହୁତ ଭଲ ଲାଗିଥିଲା ଆଉ ସେଇ ଜିନିଷଟାକୁ ମୁଁ ପେଣ୍ଟିଙ୍ଗ୍ କରିଥିଲି ଆଉ ସେ ଜାଗାର ଆଟ୍ମୋସ୍ଫୀୟର୍ ଭଲ ଥିଲା ସେ ଜାଗାରେ ପଶୁପକ୍ଷୀ ବହୁତ ଚଳପ୍ରଚଳ କରୁଥିଲେ ଆଉ ବହୁତ ଗଛ ବି ବହୁତ ବହୁତ ଜାଗାରେ ବହୁତ ଥିଲା ଆଉ ସେ ଜାଗାର ଆଟ୍ମୋସ୍ଫୀୟର୍ଟା ବି ବହୁତ ଭଲ ଲାଗିଥିଲା ସେଥିପାଇଁ ମୁଁ ସେ ଜାଗାରେ ପେଣ୍ଟିଙ୍ଗ୍ଟା କରିଥିଲି ଆଉ ପୂରା ପେଣ୍ଟିଙ୍ଗ୍ଟା କମ୍ପ୍ଲିଟ୍ କଲାପରେ ମାନେ ସେ ଜାଗାର ଭଲ ଲାଗିଥିଲା ମୋତେ ଆଉ ସେଇ ଟାଇପ୍ର ସେଇ ଜିନିଷଟା ଆମର ଭଲ ଆଟ୍ମୋସ୍ଫୀୟର୍ ଭଲ ଆସିଥିଲା ସେ ଜାଗାରେ ପେଣ୍ଟିଙ୍ଗ୍ କରିବାରୁ ଆଉ ସେ ଜାଗାର ଜିନିଷଟା ବହୁତ ଭଲ ଲାଗିଥିଲା ମୋତେ ଭଲ ଲାଗିଥିବାରୁ ମୁଁ ସେ ଜାଗାରେ ବହୁତ ସମ୍ମୁଖୀନ ହୋଇଥିବାରୁ ସେଇଟା ମୋତେ ବହୁତ ଭଲ ଲାଗିଥିଲା